ମୋର ଛୋଟବେଳର ଏକ ସ୍ମୃତି ଥିଲା ଯେ ମୁଁ ସାଇକଲ୍ ଚଲାଇବି ବୋଲି ଯେତେବେଳେ ପିଲାମାନଙ୍କୁ ସାଇକେଲ୍ ଚଲାଇବାର ଦେଖୁଥିଲି ଅଧିକ ଆନନ୍ଦ ହେଉଥିଲି ସେଥିପାଇଁ ମୋ ବାପାଙ୍କୁ ଯେତେବେଳେ ସାଇକେଲ୍ ଆଣିବାକୁ କହିଥିଲି ମୋ ବାପା କହିଥିଲେ ମାଟ୍ରିକ୍ ପାସ୍ କଲାପରେ ତୋ ପାଇଁ ସାଇକେଲ୍ ଆଣିଦେବି ବୋଲି ଯେବେ ମୁଁ ମାଟ୍ରିକ ପାସ୍ କଲି ସେତେବେଳେ ବାପା ମୋ ପାଇଁ ଗୋଟିଏ ସାଇକେଲ୍ ଆଣିଦେଲେ ଓ ସେଇ ସାଇକେଲରେ ମୁଁ କଲେଜ ଗଲି ବର୍ତ୍ତମାନ କଲେଜର ପାଞ୍ଚବର୍ଷ ମଧ୍ୟ ସେଇ ସାଇକେଲରେ ଯାଇଥିଲି ମୋର ବର୍ତ୍ତମାନ କଲେଜ ସରିଯାଇଛି ସେଇ ସାଇକେଲ ବର୍ତ୍ତମାନ ମଧ୍ୟ ମୋ ପାଖରେ ଅଛି ଯାହାକୁ ଏବେ ମଧ୍ୟ ମୁଁ ଚଲାଉଛି ସେ ଏଭଳିଆ ସ୍ମୃତି ବା ଏଭଳିଆ ମୂଳକଥା ମୋର ଆଜି ମଧ୍ୟ ମନେଅଛି